ମୁଁ ରୋଷେଇ କରିବାକୁ ନା ବହୁତ ଭଲ ପାଏ ହେଲେ ରୋଷେଇ କଲି କିନ୍ତୁ ନୂଆ ନୂଆ ରୋଷେଇ କରିବାକୁ ମୋତେ ବହୁତ ଭଲ ଲାଗେ ମୋର ବହୁତ ପସନ୍ଦ ହେଲେ ମୁଁ ଦିନେ ନା ପଣସକଠା ତରକାରୀ କରିବା ପାଇଁ ଚେଷ୍ଟା କଲି ଶୁଣିକି ହେଲେ ପଣସକଠା ତରକାରୀ କଲାବେଳେ ନା ମୋତେ ଦେଢ଼ଘଣ୍ଟା ଦୁଇଘଣ୍ଟା ଲାଗିଗଲା ହେଲେ ପଣସକଠା ତରକାରୀ ନା ପସନ୍ଦ ହେଲାନି କାହିଁକି ନା ମୁଁ ଭଲସେ କରିପାରିଲିନି ବହୁତ ଚେଷ୍ଟା କଲି ହେଲେ ମୋର ମା ନା ଦିନେ ପଣସକଠା ତରକାରୀ କଥା ଶୁଣି ମୋତେ ଶିଖାଇଦେଲା ଏମିତି କାଟିକି ତାକୁ ପକାଇ ତାକୁ ସିଝାଇକି ତାକୁ ମସଲା ଜାଇ ପକାଇକି ତାକୁ ରାନ୍ଧିବୁ ଯାହାଦ୍ୱାରା କି ପଣସକଠା ଭଲ ଲାଗିବ ହେଲେ ମୁଁ ଆଗଥରକ ଯେତେବଳେ କରିଥିଲି ତାକୁ ମୁଁ ସିଝାଇନଥିଲି ସେଥିଲାଗି ଭଲ ଲାଗିନଥିଲା ତା ପରେ ମୋ ମାଆଠୁ ଶୁଣିକି ରୋଷେଇ କଲି ନା ପଣସକଠା ବହୁତ ସୁନ୍ଦର ଲାଗିଲା